ମୋର ମନେ ଥିବାର ପାଞ୍ଚଟା ତାରିଖ ହେଲା ପଚିଶ ଜାନୁଆରୀ ଦୁଇହଜାର ବାର ବାର ଜାନୁଆରୀ ଦୁଇ ହଜାର ଆଠ ସତର ଫେବୃଆରୀ ଦୁଇ ହଜାର ପାଞ୍ଚ ଉଣେଇଶହ ଜାନୁଆରୀ ଦୁଇ ହଜାର ବାର ଆର୍ ପନ୍ଦର ଫେବୃଆରୀ ଦୁଇ ହଜାର ଚାର